ଆମର କେନ୍ଦୁଝର ଜିଲ୍ଲାର ସରକାର ପ୍ରଶାସନିକ ବିଭାଜନ ଏବଂ ମୁଖ୍ୟତଃ ବି ଜେ ଡ଼ି ସରକାର ଆମକୁ ସେମାନେ ରାସନ୍ କାର୍ଡ଼ ଭତ୍ତା କାର୍ଡ଼ ଏବଂ ତା ସହିତ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଏବଂ ତା ସହିତ ଭଲ ଭଲ ସବୁ ଲୋନ୍ ଏଭଳି ଆମକୁ ସବୁ ସୁବିଧାବାଦୀ କରଉ କରେଇ ଦେଉଛନ୍ତି ସରକାର ଆଉ ପ୍ରାୟ ବହୁତ ସଂଖ୍ୟା ତ ବିଜୁଳି ସଂଖ୍ୟା ଆମର ଆଉ